ପି ଏମ ବସୁନ ଯନ ଯୋଜନା ଅନୁସାରେ ଅନେକ ଗରିବ ମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ହେଉଛି ଯେପରି କି ଗୃହ ଯାହାର ଗୃହ ନଥାଉଛି ସେମାନଙ୍କୁ ଗୃହ ପାଇଁ ପଇସା ଦେଇ ସେମାନଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ଆମର ପ୍ରଧାନମନ୍ତ୍ରୀ ସେଇ ପ୍ରଧାନମନ୍ତ୍ରୀ ଆବାସ ବହୁତ ସୁବିଧା ହଉଛି ଓସ ତାହା ପାଇ ସମସ୍ତେ ଖୁସି ଅନୁଭବ କରୁଛନ୍ତି ତାହା ଅଧିକରୁ ଅଧିକ ବାଣ୍ଟିବା ଆବଶ୍ୟକ ଯାହାର ଅଛି ତାକୁ ନଦେଇ ଯାହାର ନାହିଁ ସେମାନଙ୍କୁ ହିଁ ଗୃହ ଦେବା ଭଲ ଗୃହ ପାଇ ଗୃହ ପାଇବା ପରେ ଅନେକ ଲୋକଙ୍କର ଦୁଃଖ କଷ୍ଟ ପଳାଇ ଯାଉଛି ୱ ଏଥିପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଗ୍ରାମ ଗ୍ରାମରେ ବାଣ୍ଟିବା ଆବଶ୍ୟକ ଗରିବ ଦୁଃଖୀମାନଙ୍କୁ ଦେବା ଆବଶ୍ୟକ